ମୁଁ ଭାବୁଛି ଯେଉଁ ମହିଳା ମାନେ ନୃତ୍ୟକୁ ସଉକ୍ ଭାବରେ ଗ୍ରହଣ କରୁଛନ୍ତି କିମ୍ବା ଆଗକୁ କରନ୍ତି ସେମାନଙ୍କ ପାଇଁ ସମାଜରେ ସବୁ ଲୋକଙ୍କର ସମର୍ଥନ ରହିବା ଆବଶ୍ୟକ ଯଦି ଏକ ମହିଳା ନୃତ୍ୟଶିଳ୍ପୀ କୌଣସି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଏ ତାହାପାଇଁ କଷ୍ଟକର ହୁଏ କାରଣ ନୃତ୍ୟଶିଳ୍ପୀ ଜଣଙ୍କ ମହିଳା ହୋଇଥିବାରୁ ତାହାପାଇଁ ସୁରକ୍ଷାର ବ୍ୟବସ୍ଥା ହେବା ଦରକାର୍ ଯିମିତି କି ସେ ସୁରକ୍ଷିତ ରହିପାରିବ